ଆମେ ପରିବାର ଆଉ ପଡ଼ିଶା ଘର ଲୋକ ପୁରୀ ଯିବାକୁ ବାହାରିଲୁ ଗାଡ଼ି ବୁଝିବା ପାଇଁ ଆମେ ଗାଡ଼ି ଏଜେନ୍ସ ଏଜେନ୍ସି ପାଖକୁ ଫୋନ କଲୁ ହା ହ୍ୟାଲୋ ସାର୍ ଆମେ ପୁରୀ ଯିବୁ ତେଣୁ ତେଣୁ ଗୋଟେ ଭଲ ଗାଡ଼ି ଅଛି କି ଆଉ ତା'ର ତା'ର ଭଡ଼ା କେତେ ଦୁଇ ହଜାର ଟଙ୍କା ହେଉ ତା'ହେଲେ ଆମେ ତିନି ତାରିଖରେ ବୁଲିବାକୁ ଯିବୁ ଯିବୁ ସଖାଳ ଛୁଆ ଛୁ ଛୁଅ ଠାରୁ ଠାରୁ ବାହାରିବୁ ବାହାରି ବାହାରି ଯିବୁ ଆପଣ ସେହି ଗାଡ଼ିକୁ ପାଞ୍ଚଟାରେ ଆମ ଘରକୁ ଆସିବାକୁ କହିବେ ଗାଡ଼ିରେ ଗାଡ଼ିରେ ସାମାନ ରଖିବୁ ଆମେ ସମସ୍ତେ ପୁରୀରେ ଓଲ୍ହିବା ପରେ ସେ ଗାଡ଼ି ବା ବାଲାକୁ ଗାଡ଼ି ବାଲାକୁ ମୁଁ ପ ପଇସା ଯେତେ ପଚାରିଲି ପଚାରିଲି ସେ କହିଲେ ତିନି ହଜାର ଆମେ ସେଇଠେ ସେ ଗାଡ଼ି ଗାଡ଼ି ଏଜେନ୍ସି ଏଜେନ୍ସିବାଲାକୁ ଫୋନ କରି ପଚାରିଲୁ ମୁଁ କହିଲି ଆପଣଙ୍କୁ ଗାଡ଼ିକୁ ଦୁଇ ହଜାର ଦେବୁ ଯଦି ରଖିବେ ରଖ ନହେଲେ ଆମେ ଆଉ ପଇସା ଦେବୁନୁ